ଜଗତସିଂହପୁର ଜିଲ୍ଲା କହିଲେ ଏଇଆ ଲୋକ ଉପକୂଳବର୍ତୀ ଅଞ୍ଚଳକୁ ଏହା ଉପକୂଳ ଜଗତସିଂହପୁରଟା ହେଉଛି ଗୋଟେ ଉପକୂଳବର୍ତ୍ତୀ ଉପକୂଳ ଅଞ୍ଚଳର ଜିଲ୍ଲା ଏଇଠି ଦୁର୍ଗମ ଏ ଅଞ୍ଚଳ କିଛି ନାହିଁ ଏଇଠି ସବୁଠି ଗମନାଗମନ ସବୁଠିକୁ ସୁବିଧା ସବୁପ୍ରକାର ସୁବିଧା ଅଛି ଏଇଠି ଏଇଠି ମୌଳିକ ଅସୁବିଧା କହିଲେ କେବଳ ଶିକ୍ଷା ଆଉ ନିଯୁକ୍ତିକୁ ନେଇକରି ସମସ୍ୟା ପାନୀୟ ଜଳର ଏଇଠି କୌଣସି ଅସୁବିଧା ନାହିଁ ସବୁଆଡ଼େ ପାନୀୟ ଜଳର ସୁବିଧା ରହିଛି ସରକାରଙ୍କ ତରଫରୁ ବି ବିଭିନ୍ନ ପାନୀୟ ଜଳର ସୁବିଧା କରାଯାଇଛିି ବସୁଧା ମାଧ୍ୟମରେ ବି ସମସ୍ତଙ୍କୁ ଗ୍ରାମ ଗ୍ରାମକୁ ପାଣି ଯୋଗାଯାଇଛି ଏଇଠି ଭଲ ପାନୀୟର ପାଣିୟର କିଛି ଅସୁବିଧା ନାହିଁ ଆଉ ନେଟ୍ୱାର୍କ୍ର ଏଇଠି ଅସୁବିଧା କ'ଣ କି ନେଟ୍ୱାର୍କ୍ ଏଇଠି ଗୋଟେ ଗୋଟେ ଜାଗାକୁ ନେଟ୍ୱାର୍କ୍ ଆସେ ନାହିଁ ଭଲ ନେଟ୍ୱାର୍କ୍ ହୁଏ ନାହିଁ ନେଟ୍ୱାର୍କ୍ ପ୍ରୋବ୍ଲେମ୍ଟା ଏଇଠି ସବୁବେଳେ ଲାଗିରହିଥାଏ ଆଉ ଏଇଠି ନିଯୁକ୍ତି ନାହିଁ ଏଇ ବେକାରି ସମସ୍ୟା ବହୁତ ଆଉ ଆମର ସମ୍ବଳ କହିଲେ ଆମର ସେମିତି କିଛି ସମ୍ବଳ ନାହିଁ ଆମର ସମ୍ବଳ ଜଗତସିଂପୁର ଜିଲ୍ଲାର ମୁଖ୍ୟ ସମ୍ବଳ ହେଉଛି କୃଷି ସେଇଟା ହେଉଛି ମୁଖ୍ୟ ସମ୍ବଳ ଆଉ ଏଇଠି ଶିକ୍ଷା ଆଉ ନିଯୁକ୍ତି ଏ ହେଲା ମୁଖ୍ୟ ସମସ୍ୟା ସମସ୍ୟା କହିଲେ ନିଯୁକ୍ତି ଏଇଠି ନାହିଁ ଏ ବେକାରି ସମସ୍ୟା ବହୁତ